ଢେଙ୍କାନାଳ ଜିଲ୍ଲାରେ ମୁଖ୍ୟ ସାଂସ୍କୃତିକ କାର୍ଯ୍ୟ ଗୁଡ଼ିକ ହେଉଛି ଲ ଗଜଲକ୍ଷ୍ମୀ ପୂଜା ଦଶହରା ହୋଲି ମାଘମେଳା ଶିବରାତ୍ରି ରାମନବମୀ ଢେଙ୍କାନାଳ ଢେଙ୍କାନାଳରେ ଲକ୍ଷ୍ମୀ ଗଜଲକ୍ଷ୍ମୀ ପୂଜା ମା' ଲକ୍ଷ୍ମୀଙ୍କର ପୂଜା ମହାଆଡ଼ମ୍ବନାରେ ପାଳନ କରାଯାଏ ଦୂର ଦୁରାନ୍ତନରୁ ଲୋକମାନେ ଦେଖିବାକୁ ଆସିଥାନ୍ତି ଯାହାକି ଆମ ଢେଙ୍କାନାଳ ଜିଲ୍ଲାରେ ପ୍ରସିଦ୍ଧ ଯାତ୍ରା ଅଟେ ମାଘମେଳା ହେଉଛି ପୁରାତନ ସାଂସ୍କୃ ସାଂସ୍କୃତିକ ସେଠାରେ ଅଲୌକିକ ବାବାମାନେ ରୁହନ୍ତି ମାଘ ମାସରେ ଚାରିଦିନ ଧରି ଅଗି ଜଳିଥାଏ ବିଶ୍ୱର ମଙ୍ଗଳ କାମନା କରିଥାନ୍ତି ଏହିଭଳି ଭାବରେ ଆମ ପରମ୍ପରା ସଂସ୍କୁତିକୁ ବଜାଇ ରଖିଥାନ୍ତି